ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ସାଂସ୍କୃତିକ ଗୋଷ୍ଠି ଅଛନ୍ତି ସେଥିମଧ୍ୟରୁ ଆମର ଆମର ଗଣେଶ ପୂଜା କମିଟି ତା'ପରେ ଆମର ମେଲଣ କମିଟି ଏମିତି ବହୁତ ସାରା କମିଟି ଅଛନ୍ତି ଯେମିତିକି ଆମର ମେଳଣ କରିବା ମେଳଣ ଯେତେବେଳେ ଆମେ ଆୟୋଜିତ କରୁ ସେ ସମୟରେ ଆମ ପ୍ରଥମେ କ'ଣ ଗାଁ ଲୋକଙ୍କ ସହିତ କଥାବାର୍ତ୍ତା କରୁ କି ଗାଁ ମୁଖ୍ୟଙ୍କ ସହିତ କଥା ବାର୍ତ୍ତା କରିସାରିଲା ପରେ ଆମର କେଉଁଠି ଆମର ଭଲ ଭାବରେ କେଉଁଠି ପୂଜାଟା କେମିତି ଆୟୋଜିତ ହେବ ସେହିଟା ଆମେ ଡିସ୍କସନ କରୁ ଆଉ ତା'ପରେ କେଉଁଠି ଗାଡ଼ି ଆମେ ଆମର ଗାଡ଼ି ଥୋଇବା କଥା କେଉଁଠି ଆମର ଠାକୁର ରହିବେ ଆମର କେଉଁଠି ଦୋକାନ ବଜାର ଗୁଡ଼ିଏ ପଡ଼ିବ ସେରା ଆମେ ଆଲୋଚନା ସମସ୍ତେ ମିଶିକି କରୁ ଏହା ଏହାଫଳରେ କି ଆମର ସାଂସ୍କୃତିକ ଆୟୋଜନଟା ଭଲ ଭାବରେ ସମର୍ପଣ ହୋଇଥାଏ ଆଉ ଏହାକୁ ଆମେ ଗାଁ ଗାଁ ଲୋକଙ୍କ ସହିତ ପାଞ୍ଚରୁ ଛଅଥର ଆମେ ଏ ବିଷୟରେ କଥାବାର୍ତ୍ତା ହୋଇ ତା'ପରେ ଆମେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥାଉ